ଆମ ସହରରେ ଥିବା ପ୍ରିୟ ଜିନିଷ ହେଉଛି ମନ୍ଦିର ଏଠାରେ ବିଭିନ୍ନ ପ୍ରକାର ମନ୍ଦିର ଅଛି ତାହାକୁ ଦେଖିବା ପାଇଁ ଭାରି ଭଲ ଲାଗେ ବୁଲିବା ପାଇଁ ମଧ୍ୟ ଭାରି ଭଲ ଲାଗେ ତାହାକୁ ଲାଗି ମହାନଦୀ ରହିଛି ଜଙ୍ଗଲ ମଧ୍ୟ ଅଛି ଭଗବାନଙ୍କ ଆଶୀର୍ବାଦ ପାଇଁ ସମସ୍ତେ ମନ୍ଦିରକୁ ଯାଆନ୍ତି ଯିଏ ମନ୍ଦିରକୁ ଯାଏ ତା'ର ମନସ୍କାମନା ପୂର୍ଣ୍ଣ ହୁଏ ସେଥିପାଇଁ ମୋ' ପ୍ରିୟ ଜିନିଷ ହେଉଛି ମନ୍ଦିର